ମୁଁ ମେଡିକାଲ୍ରୁ କହୁଥିଲି ଗ୍ୟାସ୍ ଛଡ଼ା ଆଉ କିଛି ଚିକିତ୍ସା ହେଇପାରିବନି ତେଣୁ ଆପଣ କିଛି କରିବେ ଆଉ ଏଠି ତ ପ୍ରାଇ ପ୍ରାଇଭେଟ ବେଶୀ ଚାଲୁଛି ଗମେଣ୍ଟ ବେଶୀ ଚାଲୁନାହିଁ ଚାଲୁ ନାହିଁ ବେଡ଼ ଥିଲେ ରୋଗୀ ନା ରୋଗୀ ଏତେ ଅଛନ୍ତି କିନ୍ତୁ ବେଡ଼ ଭଲ ନାହିଁ ବେଡ଼ ଭଲ ନାହିଁ ଶହେ ଆଠ ଶହେ ଦୁଇ ବି ଥାଇକି ମଧ୍ୟ ଲୋକ ଯାଇପାରୁନାହାନ୍ତି ପ୍ରାଇଭେଟ ଗାଡ଼ିରେ ଯାଉଛନ୍ତି ତେଣୁ ଯାଇପାରୁନାହାନ୍ତି ରୋଗୀ ବି ଥାଇକି ବି ଡାକ୍ତର ଡାକ୍ତର ଥାଇକି ବି ଦେଖିପାରୁନାହାନ୍ତି ଅନ୍ୟ ଜାଗାରେ ବସି ଅନ୍ୟ କ୍ଲିନିକରେ ପଇସା ରୋଜଗାର କରୁଛନ୍ତି ତେଣୁ ଆପଣ କିଛି ପଦକ୍ଷେପ ନେବେ କେମିତି ଭଲ ଭଲ ହେବ ଡାକ୍ତରଖାନା ସବୁ ଜିନିଷ ସବୁ ମେଡ଼ିସିନ ରହିବ ସବୁ ଇଏ ହେବ ସବୁ ସବୁ ଚିକିତ୍ସା କରିପାରିବେ ଏଠି ଗ୍ୟାସ ଛଡ଼ା ଆଉ କିଛି ଖାଲି ଗ ଗଲେ ଗ୍ୟାସ ଇଞ୍ଜେକ୍ସନ ଦେଇଦେବେ ଆଉ କିଛି କରିପାରିବେନି ବେଶୀ କିଛି ଯଦି ହେଇଥବ କିଛି କରିପାରିବେନି ସେମାନେ ଆପଣ ଟିକେ ଦେଖିବେ ଶହେ ଆଠେ ଶହେ ଦୁଇ ଥାଇକି ମଧ୍ୟ ରୋଗୀମାନେ ଯାଇପାରୁନାହାନ୍ତି ପ୍ରାଇଭେଟ ଗାଡ଼ି କରୁଛନ୍ତି ପ୍ରାଇଭେଟ ଏବେ ପ୍ରାଇଭେଟ ମେଡ଼ିକାଲରେ ଭଲ ରୋଗୀମାନେ ଭଲ ସେ ଚିକିତ୍ସା ହେଇପାରୁଛନ୍ତି କିନ୍ତୁ ଗଭମେଣ୍ଟରେ ଭଲ କିଛି ଚିକିତ୍ସା ହେଇପାରୁନାହାନ୍ତି ତେଣୁ ଆପଣ କିଛି ପଦକ୍ଷେପ ନିଅନ୍ତୁ ଶହେ ଆଠ ଶହେ ଦୁଇ ଥାଇକି ମଧ୍ୟ କିଛି ହେଇପାରୁନାହିଁ ଲୋକ ପ୍ରାଇଭେଟ ଗାଡ଼ିରେ ଯାଉଛନ୍ତି ତେଣୁ ଆପଣ କିଛି ପଦକ୍ଷେପ ନିଅନ୍ତୁ ଯେମିତିକି ସବୁ ରୋଗର ଚିକିତ୍ସା ହେଇପାରିବ ସବୁ ରୋଗରେ ଚିକିତ୍ସା ହେଇପାରିବ କେବଳ ଗ୍ୟାସ ନୁହଁ କେତେ କ'ଣ ରୋଗ ଏବେ ବାହାର ଲାଇଁ ଇତ୍ୟାଦି ଇତ୍ୟାଦି ସବୁ ରୋଗ ଭଲ ହେଇପାରିବି ତେଣୁ ଆପଣ କିଛି ଇଏ କରିଥାନ୍ତୁ ଭଲ ଭବେ ଯେମିତିକି ସବୁ ରୋଗୀ ଭଲ ହେଇପାରିବେ ସବୁ ଚିକିତ୍ସା ହେଇପାରିବେ ଡାକ୍ତରମାନେ ଆଉ କ୍ଲିନିକରେ ନ ବସିକି ପଇସା ରୋଜଗାର ନ କରିକି ରୋଗୀମାନଙ୍କୁ ଦେଖି ପଇସା ରୋଜଗାର କରିବେ ନର୍ସମାନେ ବି ସେମିତି ଇଏ ରହିବେ ଭଲ ହେଇ କରି ଡାକ୍ତରମାନେ ଡାକ୍ତର ପୁରା ସଫାସଫି ରହିବ କ୍ଲିନିକ ସବୁ ସଫାସଫି ରହିବ ଯେମିତିକି ଭଲ ହୋଇଯିବ ସବୁ ରୋଗର ମେଡ଼ିସିନ ମିଳିପାରିବ ସବୁ ମିଳିପାରିବ ସବୁ ଭଲ ହେଇବ ଶହେ ଆଠେ ଶହେ ଦୁଇରେ ଲୋକ ଯେ ରୋଗୀ ଯିବା ଆସିବା ବି କରିପାରିବେ ପ୍ରାଇଭେଟ ଗାଡ଼ିରେ ନଯାଇ ଶହେ ଆଠ ଶହେ ଆଠେ ଶହେ ଦୁଇ ଗର୍ଭବତୀମାନେ ଶହେ ଦୁଇରେ ଯିବା ଆସିବା କରିପାରିବେ ତେଣୁ ଆପଣ ଟିକେ ପଦକ୍ଷେପ ନେବେ କ'ଣ କରିପାରିବେ ତେଣୁ ମୁଁ ଏତିକି କହୁଛି ଆପଣ କ'ଣ ପଦକ୍ଷେପ ନେବେ ସେଇଟା ମୋତେ ଜାଣିଇବେ ତେଣୁ ଆପଣ ଇଏ କରିବେ ରହିଲି